ଆମ ବଗିଚାରେ ଲଗା ହେଇଛି ଗୋଲାପ ଫୁଲ ଗେଣ୍ଡୁ ଫୁଲ ଏସବୁ ଗଛ ଯାକ ଲଗାହେଇଛି ବଗିଚାରେ ଆମର ଦିନକୁ ପାଣି ବି ଦଉ ଯେ ଆମର ମୋ ଗଛ ପାଇଁ ସବୁ ଖୁସି ଲାଗୁଛି ଏତକି ବଡ଼ ହେଇଛି ଫୁଟିକି ଆମ ଆଉ ଝିଅ ପିଲା ମାନଙ୍କର ସବୁ ତୋଳିକି ବହୁତ ମଜାମସ୍ତି କରୁ ତାପରେ ମନ୍ଦିର ଯିବାକୁ ବଗିଚାରୁ ଫୁଲ କାଢ଼ିକି ନବୁ ସମସ୍ତଙ୍କୁ ସମସ୍ତଙ୍କ ପାଇଁ ଗୋଟେ ଗୋଟେ କାଢ଼ି କାଢ଼ିକି ସମସ୍ତଙ୍କର ବାଣ୍ଟି ବାଣ୍ଟିକି ଲଗା ହେଇ ନିଆ ହଉଛି ଆଉ ମନ୍ଦିର ଯିବାକୁ ବି ଆମକୁ କିଛି ଆଉ କେଉଁଠି କିଣିବାକୁ ପଡ଼ବନି ଲା ସବୁ ତ ଆମ ହାତରେ ଅଛି ଲଗା ହେଇଛି ଆମର ତାପରେ ସମସ୍ତଙ୍କର ଦିଆହଉଛି ବାଣ୍ଟିକି ନିଆହଉଛି ଏସବୁ ଆମ ବଗିଚାରୁ ଦଶ ବାର ଜଣ ଆସିକି ସେମାନେ ମିଶିକି ସମସ୍ତଙ୍କର ସହିତ ନଉଛୁ ମା ମନ୍ଦିରକୁ